ଭାରତରେ ଶିକ୍ଷା ବ୍ୟବସ୍ଥା ବହୁତ ଭଲ କିନ୍ତୁ ଯଦି ଆମର ଏଠି ହିନ୍ଦୀ ଇଂଲିଶ ଓଡ଼ିଆ ସବୁ ଭାଷାର ପିଲାମାନଙ୍କୁ ପଢ଼ାଯାଏ ଓଡ଼ିଆ ଉପରେ ବେଶୀ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯାଇଥାଏ ଅନ୍ୟ ଦେଶମାନଙ୍କ ଠାରୁ ଭାରତ ବହୁତ ଆଗରେ ଆଉ ଯଦି ଏଇଠି ଆମେ ଏହା ଅନୁଭବ କରୁଛେ ଯଦି ଏଇଠି କିଛି ଶିକ୍ଷା ମୂଳକ ଧନ୍ଦାମୂଳକ ଶିକ୍ଷା ବୈଷୟିକ ଶିକ୍ଷା କିଛି ଦିଆ ତାଲିମ ଦିଆଯାଆନ୍ତା ସ୍କୁଲ ମାନଙ୍କରେ ଯେମତି କମ୍ପୁଟର ଶି ଶିକ୍ଷା ଦିଆ ଯାଆନ୍ତା ପିଲାମାନେ ଆହୁରି ଉନ୍ନତି କରନ୍ତେ ଯେମତି କେଉଁଠି ଟ୍ରେନିଂ ନେଇକି ବା କମ୍ପୁଟର ଟ୍ରେନିଂ କରିବା ପାଇଁ ସ୍କୁଲ ପରେ ଅନ୍ୟଠି ଯାଇକି ଆଡ଼ମିସନ କରାଉଛନ୍ତି ସେଇଟା ଆଉ ସେମାନଙ୍କୁ କରିବାକୁ ପଡ଼ନ୍ତାନି ଯଦି ସ୍କୁଲରେ ସେମାନଙ୍କୁ କମ୍ପୁଟର ଶିକ୍ଷା ଦିଆଯାଆନ୍ତା ଯେ କିଛି ଉନ୍ନତି ଆହୁରି କରନ୍ତେ